ଆମ ଅଞ୍ଚଳର ସ୍ଥାନୀୟ ପ୍ରତିନିଧି ସରପଞ୍ଚଙ୍କ ନାମ ବିଭୁତି ଭୂଷଣ ଡାଙ୍ଗ ସେ ଜଣେ ଭଲ ମଣିଷ ଲୋକମାନଙ୍କୁ ସେ ବହୁତ ପ୍ରକାର ସାହାଯ୍ୟ କରନ୍ତି ଆମ ଅଞ୍ଚଳରେ ଯେତେବେଳେ ବନ୍ୟାବାତ୍ୟା ମାଡ଼ି ଆସେ ସେ ଘର ଘର ଯାଇ ଲୋକମାନଙ୍କ ସାହାଯ୍ୟ କରନ୍ତି ଅସୁବିଧାର କଥା ବୁଝନ୍ତି ଆଉ ଲୋକମାନଙ୍କୁ ବିଭିନ୍ନ ପ୍ରକାର ଆର୍ଥିକ ସହାୟତା ମଧ୍ୟ ଯୋଗାଇଦିଅନ୍ତି ଯେତେ ସବୁ ବୃଦ୍ଧ ଗର୍ଭବତୀ ମହିଳା ଶିଶୁମାନେ ଅଛନ୍ତି ସମସ୍ତଙ୍କୁ ସେ କିଛି ଆର୍ଥିକ ସହାୟତା ନିଜ ତରଫରୁ ନିଜ ତରଫରୁ ଦେଇଥା'ନ୍ତି ଏବଂ ସରକାରଙ୍କ ତରଫରୁ ମଧ୍ୟ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ରାଶିକୁ ଯୋଗାଇ ଦେଇଥା'ନ୍ତି ଏବଂ ଆମ ଅଞ୍ଚଳର ବିଧାୟକ ହେଉଛନ୍ତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଯିଏକି କଣ୍ଟାମାଳିରେ ରୁହନ୍ତି ସେ ମଧ୍ୟ ଜଣେ ଭଲ ମଣିଷ ଯେତେବେଳେ ମଧ୍ୟ ଲୋକଙ୍କର ଅସୁବିଧା ହୁଏ ସେ ସମସ୍ତଙ୍କ ଠାରେ ଛିଡ଼ା ହୋଇଥା'ନ୍ତି ଏବଂ ଲୋକମାନଙ୍କର ସବୁ ସୁବିଧା ସୁଯୋଗକୁ ପରଖି ଲୋକମାନଙ୍କର ଅସୁବିଧା ଗୁଡ଼ିକୁ ପୂରଣ କରିଥା'ନ୍ତି